ହଁ ହ୍ୟାଲୋ କିଏ ହଁ ହଁ ମୁଁ କହୁଥିଲି ଦୋକାନୀ କହୁଥିଲି କେନ୍ଦୁପଡ଼ାରୁ ମୋର ହଁ କଲ୍ କରିଛି କ'ଣ କିରେ ଆମର ଗୋଟେ ଆମ ଢେଙ୍କାନାଳ ଜିଲ୍ଲାରେ ଗୋଟେ ପର୍ବ ହେଉଛି ତ ସେ ଗୋଟେ ବଡ଼ ଯାତ୍ରା ହେଉଛି ଆମର ଯୋରନ୍ଦା ମେଳା ଯେ ମୋର ଦୋକାନଟାକୁ ସେଇଠିକୁ ନେବି ମୋର ଜିନିଷ ପତ୍ର ସବୁ ଯିବ ଆଉ ଦୋକାନଟା ଷ୍ଟାର୍ଟ୍ କରିବି ସେଇଠି ଗଲେ କାରଣ ଲୋକ ସବୁ ଗଲେଣି ଭାରି ନା ଏ ଟିକିଏ ଗାଡ଼ିଟା ନେଇକି ଆସିବୁ କିରେ

ଗାଡ଼ି କ'ଣ ମେଜର୍ କାମ ହୋଇଛି ନା ମାଇନର୍ କେତେ ଟଙ୍କା ଲାଗିବ କହୁନୁ ମୁଁ ନହେଲେ ପଇସା ଦେବି କାରଣ ମୋର ନିହାତି ଆଉ କେଉଁଠି ଗାଡ଼ି ପାଉନିରେ ସବୁ ମେଳାକୁ ଗାଡ଼ି ସବୁ ପଳେଇଲେଣି ବୁଝିଲୁ କି ଯେ କେତେ ଟଙ୍କା ଲାଗିବ କୁହ ମୁଁ ତୋତେ ପଇସା ଦେବି ତୁ ଗାଡ଼ିଟା ସଜାଡ଼ିକି ଟିକିଏ ଶୀଘ୍ର ଆସିପାରିବୁ ହଉ ତା'ହେଲେ ଠିକ୍ ଅଛି ଗୋଟେ କାମ କର ମୁଁ ତୋତେ ପଇସା ଦେଇ ଦେଉଛି ଆଉ ତୁ ଯା ଗାଡ଼ିଟା ବାଗେଇଦେ ବାଗେଇଲେ ଜିନିଷଗୁଡ଼ା ନେଇକି ଯିବା ଆଉ ତୁ ଆଜି ବାଗେଇଦେଲେ କାଲିକୁ ମୁଁ ସକାଳୁ ଆମେ ଯେମିତି ବାହାରିବା ନାଇଁ ନାଇଁ ତୁମ ପାଇଁ ସବୁ ପ୍ରକାର ବ୍ୟବସ୍ଥାଟା ମୁଁ ଏଇଠୁ ଗଲି ମାନେ ମୋର ସେଇଠି ପୁରୁଣା ଯାତ୍ରା ମୁଁ ସେଇଠି ସବୁବେଳେ ଦୋକାନ ଦିଏ ମୋର ସେଇଠି କମିଟି ମେମ୍ବର୍ମାନଙ୍କ ସହିତ ବି ଚିହ୍ନା ପରିଚୟ ଅଛି ତୁ ଗଲେ ତୋତେ ସେ ମହିମା ମନ୍ଦିର ଫନ୍ଦିର ସବୁ ବୁଲେଇବି ରହିବା ପାଇଁ ବି ତୋର ସୁବିଧା ହେବ ଦରକାର ପଡ଼ିଲେ ତୋ ପିଲା ଛୁଆ ବି ନେଇକି ଯାଇପାରିବୁ ବୁଝିଲୁ କି ହଁ ଖାଇବା ଆମର ତ ଯେଉଁଠି ରୋଷେଇ ସେଇଠି ଆମର ପିଲା ଯାଉଛନ୍ତି ସେଇଠି ରୋଷେଇ କରାହେଉଛି ରୋଷେଇ ହେବ ତେଣୁ ଚାଲେ ତୋ ପିଲା ଛୁଆଙ୍କୁ ଧରିକି ଚାଲେ ସେଇଠି ଗୋଟେ ଦିନ ରହିବୁ ଗୋଟେ ଦିନ ଦୁଇ ଦିନ ରହିକି ତୋର ବୁଲାବୁଲି କରିକି ଆସିବୁ ଆଉ କ'ଣ ଯାତ୍ରାଟା ଆମର ଯାତ୍ରା ଏଇଠି ତିନି ଚାରି ଦିନ ହେଉଛି ଆଉ ହଁ ହଁ ଏ ବିରାଟ ଯାତ୍ରା ସେଇଠି ଦେଖିବୁ ସବୁ ବାବାଜୀମାନେ ଆସୁଛନ୍ତି ପୁରା କୋଣ ଅନୁକୋଣରୁ ଲୋକ ଆସୁଛନ୍ତି ବହୁତଆଡ଼ୁ ଲୋକ ଆସୁଛନ୍ତି ଆରେ ଆମ ଜିଲ୍ଲାର ଲୋକ ଅପେକ୍ଷା ବାହାରୁ ଆସିବା ଲୋକ ବେଶୀ

ହଁ ହଉ ମୁଁ ଆଜି ବୁଝିଲୁ କି ମୋ ପୁଅ ହାତରେ ଆଜି ପଇସା ପଠାଇ ଦେଉଛି ହେଲା ସେ ନେଇକି ତୋତେ ଦେଇଦେବ ଦେଲାପରେ ତୁ ଗାଡ଼ି ବାଗେଇକି ନେଇ ଆସିବୁ ଆରେ ତୋ ଗାଡି ଛଡ଼ା ମୁଁ ଆଉ କାହା ଗାଡ଼ି ନେବାକୁ ଚାହୁଁନି କାରଣ ତୁ ଟିକିଏ ଭଲ ତୋର ଡ୍ରାଇଭିଙ୍ଗ୍ ଭଲ ସବୁ ଭଲ ତେଣୁ ତୋ ତୋ ଗାଡ଼ିଟା ନେବାକୁ ଚାହୁଁଛି

ହଉ ହଉ ହଉ ତା'ହେଲେ ମୁଁ ଆଜି ପଇସା ପଠେଇ ଦେଉଛି ହେଲା ପଠେଇ ଦେଉଛି ଗାଡ଼ି କାମ କରିକି ନେଇକି ଆସିକି ପହଞ୍ଚିବୁ ଆଉ

ହଁ ମୁଁ ତ ଚାହୁଁଛି ତୁ ଯିବା ପାଇଁ ବୁଝିଲୁ କି ଆଉ ତୁ ଯିବୁ ମାନେ ତୋ ପରିବାର ନେଇକି ଆସେ ଆଉ ଯେହେତୁ ତୋର ମୋର ଆଗରୁ ପରିଚିତ ହଁ ହଉ ହଉ ଠିକ୍ ଅଛି ତୁ ତୋ ପରିବାର ନେଇକି ଆସିବୁ ଆଉ ହେଲା ଆରେ ମେଳା ଯେଉଁ ମେଳା ହେଉଛି ସେ ବହୁତ ଅଲଗା ପ୍ରକାର ମେଳା ସେ ମେଳାରେ ଗଲେ ତୋ ମନ ବହୁତ ମୁଗ୍ଧକର ହେବରେ ହଁ ସେଇଠି ବି ଯାତ୍ରା ପଡ଼ିଛି ବିଭିନ୍ନପ୍ରକାର ଯେଉଁ ଯାତ୍ରା ହେଉଛି ଏ ଯେଉଁ କୋଣାର୍କ ଅପେରା ଶିବାନୀ ଅପେରା ଏ ବିଭିନ୍ନପ୍ରକାର ଯାତ୍ରା ବି ସେଇଠି ହେଉଛି ହଁ ଆଉ ଗୋଟେ ଖୁସି କଥା କ'ଣ କିରେ ଆରେ ତୋ ପୁଅ ଝିଅକୁ ଧରିକି ଆସିବୁ ଆସିଲେ ବିଭିନ୍ନପ୍ରକାର ସବୁ ଦୋଳି ପଡ଼ିଛି ଚକ ଦୋଳି ୟେ ଦୋଳି ବିଭିନ୍ନପ୍ରକାର ଦୋଳି ଗଲେ ତୁ ଦେଖିବୁ ସେଇଠି ଆଉ ପିଲା ଛୁଆ ତ ପୁରା ଖୁସି ହେବେ ଆଉ ସେଇଠି ଯେଉଁ ବିଭିନ୍ନପ୍ରକାର ଅଛି ଦୋଳି ସେଥିରେ ସେ ଖେଳିବେ ହଉ ହଉ ରଖୁଛି